ଭାଇ କ'ଣ ନେବେ

ସବୁ ଅଛି କେତେ କେତେ ହଁ

ନର୍ମାଲଟା କେଉଁ ବ୍ରାଣ୍ଡର ନେବେ କହୁନାହାଁନ୍ତି

ଖରା ମାନେ ଖରା ଦିନେ ବି ଭଲ ରହିବ

ଆଜ୍ଞା ଆ ଆଉ କିଛି

ଏତିକି ଆଉ କିଛି ନେବେନି